ମୁଁ ଗୋଟେ ଚାର୍ଜର୍ଟେ କିଣିଥିଲି ସେ ମୋବାଇଲ୍ଟା ଗରମ ହେଇଯାଉଛି ସେମିତି ଚାର୍ଜର୍ ମୁଁ ଆଉ କିଣିବିନି ସେମିତି ଚାର୍ଜର୍ ମୋର ଆଉ ଦରକାର ନାହିଁ ସେଭଳି ଚାର୍ଜର୍ଟା ମୋବାଇଲ୍ ଭିତରେ ପୁରା ଗରମ ହୋଇଯାଉଛି ସେଇଟା ଭଙ୍ଗା ଚାର୍ଜର୍ଟେ ସେ ଚାର୍ଜର୍ ମୋର ଆଉ କେବେବି କିଣିବିନି